ସୋସିଆଲ୍ ମିଡ଼ିଆରେ ଯେଉଁ ପୋଷ୍ଟ କରିଛନ୍ତି ଏ ପୋଷ୍ଟ କରିବାଟା ମୋ ମତରେ ମୁଁ ଭାବୁଛି ଯେ ଏଇଟା ଖରାପ କାହିଁକି ଏଇଟା ଯୁବଗୋଷ୍ଠୀକୁ ବହୁତ ଅସୁବିଧାରେ ପକଉଛି ଆଉ ବହୁତ ଖରାପ କରୁଛି ଯେଉଁଟାକି ଯୁବଗୋଷ୍ଠୀ କ'ଣ ଗୋଟେ ଖରାପ ପଦକ୍ଷପ ନଉଛନ୍ତି ଏବଂ ଛୋଟ ଶିଶୁକୁ ମଧ୍ୟ ଛୋଟ ଶିଶୁ ମଧ୍ୟ ଏଇସବୁ ଦେଖିକି ନିଜେ ଖରାପଟାକୁ ଆଗରେ ଗ୍ରହଣ କରୁଛି ଆଉ ଆଜିକାଲି ଯୁବଗୋଷ୍ଠୀ ଏବଂ ଛୋଟ ଶିଶୁ ପ୍ରଥମେ ଖରାପକୁ ଗ୍ରହଣ କରନ୍ତି ତାପରେ ଭଲକୁ ଆଉ ଯେଉଁମାନେ କରୁଛନ୍ତି ସେମାନଙ୍କୁ ତ ପଇସା ମିଳୁଛି ସେମାନେ କରୁଛନ୍ତି କିନ୍ତୁ ଏଇଟା ଆମର ଯେଉଁ ଯୁବଗୋଷ୍ଠୀ ଲୋକଙ୍କୁ ଆଉ ଛୋଟ ପିଲାଙ୍କୁ ବହୁତ ଅସୁବିଧାରେ ପକଉଛି